ବିଭିନ୍ନ ପ୍ରକାର ଖେଳ ରହିଛି ଯେମତି କି ଆସୁଛି ସ୍ପୋର୍ଟସ୍ ମାଇଣ୍ଡ ଗେମ୍ ସ୍ପୋର୍ଟସ୍ ସ୍ପୋର୍ଟସ ଆମେ ଯାଉଛୁ କ୍ରିକେଟ କ୍ରିକେଟ ଖେଳିବା ଦ୍ୱାରା ଆମ ଦେହ ବହୁତ ଫ୍ରି ରହେ ଆମ ଦେହ ସବୁବେଳେ ଫ୍ଲେକ୍ସିବୁଲ ରହେ କ୍ରିକେଟ ଖେଳିଲେ ମାନସିକ ଟିକେ ଅଧିକ ଭଲ ରହେ କ୍ରିକେଟ ଖେଳିବା ଦ୍ୱାରା ରନିଙ୍ଗ୍ କରିବାକୁ ପଡ଼ୁଛି ରନିଙ୍ଗ୍ ସହ ବେଟିଙ୍ଗ ବେଟିଙ୍ଗ ସହ ବୋଲିଙ୍ଗ୍ କରିବା ଦ୍ୱାରା ଆମର ଫିଟନେସ୍ ବହୁତ ଭଲ ରହୁଛି ତହିଁ ମଧ୍ୟରେ ଫୁଟବଲ ଖେଳ ଫୁଟବଲ ଖେଳ ଖେଳିବା ଦ୍ୱାରା ଆମର ଗୋଡ଼ର ହାଡ଼ ଓ ରନିଙ୍ଗ୍ କରିବା ଯୋଗୁ ବଡ଼ିର ଷ୍ଟେମିନା ସବୁ ବଢ଼ିଥାଏ କ୍ରିକେଟ ପରେ ଆସୁଛି ଆମର ଭଲିବଲ୍ ଭଲିବଲରେ ଆମେ ବହୁତ ଗୁଡ଼ାଏ ମାଇଣ୍ଡ କନ୍ସଟ୍ରେସନ୍ ରହୁଛି ଯେମିତି କି କେମିତି ଗ୍ୟାପ ମିଳିବ କେଉଁଠି ଆମେ ମାରିବୁ ସବୁ ସେଇଠି ଭଲିବଲରେ ଜାଣି ହୁଏ ଓ ଆସୁଛି ଆମର ମାଇଣ୍ଡ ଗେମ୍ ମାଇଣ୍ଡ ଗେମ୍ ମାନେ ଆସୁଛି ଆମର ଲୁଡ଼ କାରମ୍ସ ଚେସ୍ ଏହି ଖେଳ ଖେଳିବା ଦ୍ୱାରା ଆମର ମସ୍ତିଷ୍କରେ ବା ଆମର ମସ୍ତିଷ୍କର ଉନ୍ନତି ଆସିଥାଏ ଓ ଆମ ମସ୍ତିଷ୍କ ପାୱାର ବହୁତ ଷ୍ଟ୍ରଙ୍ଗ୍ ହୋଇଥାଏ ଓ କବାଡ଼ି କବାଡ଼ି ଖେଳିବା ଦ୍ୱାରା ପୁରାପୁରି ଦେହରେ ବଳ ଆସିଥାଏ